ଆମେ ଯେତେବେଳେ ଗାଈ କିଣିବାକୁ ହାଟ କିମ୍ବା ବଜାରକୁ ଯାଇଥାନ୍ତି ଆମେ ବୁଢ଼ା ବାପା କିମ୍ବା କୌଣସି ବାପା ଙ୍କୁ ହାଟକୁ ନେଇଥାନ୍ତି ସେଥିପାଇଁ ଗାଈର ଲକ୍ଷଣ ସେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖିଥାନ୍ତି କୌଣସି ଗାଈର ଲକ୍ଷଣ ସେ ଚିହ୍ନି ପାରନ୍ତି ସେ ଗାଈକି ଆଣିପାରନ୍ତି ନାହିଁ ସେଥିପାଇଁ ବୟସ୍କ ଗାଈ ଗାଈଙ୍କର କୌଣସି ଲକ୍ଷଣ ନଥାଏ ସେଥିପାଇଁ ସେ ଗାଈକୁ ଆଣିଥାନ୍ତି ସେଥିପାଇଁ ବାପାଙ୍କୁ ବା ଜେଜେ ବାପାଙ୍କୁ ପରାମର୍ଶ ନେଇଥିବା ଆବଶ୍ୟକ ବଜାରକୁ ଗଲେ ଜେଜେବାପା କିମ୍ବା ବାପାଙ୍କୁ ନେବା ଆବଶ୍ୟକ ଏଥିପାଇଁ ଜେଜେ ବାପାଙ୍କୁ ନେବା ହିଁ ଆବଶ୍ୟକ ଜେଜେବା ହିଁ ଜେଜେ ବାପା ହିଁ ଗାଈର ଗାଈର ଲକ୍ଷଣ ଜାଣିପାରିଥାନ୍ତି ଗାଈର ଲକ୍ଷଣ ଜାଣିପାରିଲେ ଗାଈର ଲକ୍ଷଣ ଜାଣିପାରିଥାନ୍ତି ଗାଈର ଲକ୍ଷଣ ବହୁତ କମ୍ ଥାଏ ଗାଈ ହେଉଛନ୍ତି ଗୃହପାଳିତ ପଶୁ ଗାଈଙ୍କର ଲକ୍ଷଣ ଟିଙ୍କ ବସିବା ଓ ମାଛି ବସିବା ଏ ସବୁ ଗାଈର ଲକ୍ଷଣ ହୋଇଥାଏ